ଭାରତରେ ଭାରତ ରାଜ୍ୟରେ ପୁରୀ ହେଉଛି ବଡ଼ ତୀର୍ଥସ୍ଥାନ ସେଇଠିକି ଯିବା ନିହାତି ଦରକାର ଆଉ ସେଇଠିକି ଗଲେ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ମିଳେ ଆଉ ଜଗନ୍ନାଥଙ୍କୁ ଦର୍ଶନ କରିବା ମାତ୍ରେ ନିଜର ଯେତିକି ଜୀବନ ସାରା ପାପ ଥାଏ ସେ କ୍ଷୟ ହୋଇଯାଏ ଆଉ ସେଠିକି ଯିବା ନିହାତି ଦରକାର ଆଉ ସେଇଠିକି ଗଲେ ପିତୃ ପୁରୁଷ ମାନଙ୍କ ମଧ୍ୟ ଶ୍ରାଦ୍ଧ ବା ପିଣ୍ଡ ପଡ଼ିଥାଏ ଆଉ ସେଇଠିକି ଯିବାକୁ ମୁଁ ବହୁତ ପସନ୍ଦ କରେ କାହିଁକିନା ସେଇଠିକି ଗଲେ ସାରା ଜୀବନର ଯେତକ ପାପ ଦୁଃଖ ସବୁକିଛି ଭୁଲି ଯାଏ